ହଁ ହ୍ୟାଲୋ ଆଜ୍ଞା କୁହନ୍ତୁ କାହିଁ ଆପଣଙ୍କର କ'ଣ ଆବଶ୍ୟକ ଥିଲା କି ଆସିଥାନ୍ତେ ହଁ ମାନେ ବହୁତ ଡେଭଲପ୍ ତ ଏବେ କଲାଣି ନା ଆଉ ଆଗ ଭଳିଆ ଏମିତି ନାହିଁ ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ ମାନେ ବହୁତ ସୁବିଧା ସୁଯୋଗ ଦେଲାଣି ଆଉ ବହୁତ ପ୍ରକାର ସୁବିଧା ଦେଲାଣି ଆଉ ଷ୍ଟୋନ୍ ବିଭାଗରେ ଯେଉଁ ବିଭାଗରେ ଦେଖିବା ପାଇଁ ସେହି ବିଭାଗରେ ଦେଖାଇ ପାରିବେ ଆପଣମାନେ ଆଉ ସ୍ପେସାଲିଷ୍ଟ୍ ଡକ୍ଟର୍ ସବୁ ଆସୁଛନ୍ତି ଆଉ ଟିକେଟ୍ ବି ଏବେ ଏବଂ ଟିକେଟ୍ ବି ଆଉ ଲାଇନ୍ କରିବାକୁ ପଡ଼ୁନି ଟିକେଟ୍ ବି ଜଲଦି ଆପଣ ପାଇଯାଉଛନ୍ତି ପାଇଯାଇ ପାରିବେ ହଁ ହଁ ସ୍କିନ୍ ପାଇଁ ଭଲ ଡକ୍ଟର୍ ଆସୁଛନ୍ତି ଆଉ ନା ନା ସବୁ ମାଗଣା ମେଡ଼ିସିନ୍ ମିଳୁଛି ଆପଣ ବେଶୀ ସମୟ ଲାଇନ୍ ଲଗାଇବା ପଡ଼ିବ ନାହିଁ ଆଉ ମେଡ଼ିସିନ୍ ସୁବିଧା ସବୁ ସବୁ ଜିନିଷ ସୁବିଧାରେ ପାଇ ପାରିବେ ଆଉ ସ୍କିନ୍ରେ ସ୍କିନ୍ ପାଇଁ ଡକ୍ଟର୍ ଆସୁଛନ୍ତି ହୁଁ କୁହନ୍ତୁ ହଁ ହଁ ବହୁତ ସାଟିସ୍ଫାଏ ସାଟିସ୍ଫାଏ ହେଉଛନ୍ତି ବୋଲି ଡକ୍ଟର୍ଙ୍କ ପାଖେ ବହୁତ ଲୋକ ହେଉଛନ୍ତି ପେସେଣ୍ଟ୍ମାନେ ବହୁତ ପେସେଣ୍ଟ୍ ଆସୁଛନ୍ତି ଆଉ କ'ଣ ମନ୍ମୟୀ ଗୋଟିଏ ମ୍ୟାଡ଼ାମ୍ ଆସୁଛନ୍ତି ମନ୍ମୟୀ ମନ୍ମୟୀ ମନ୍ମୟୀ ମିଶ୍ର ଗୋଟିଏ ଆସୁଛନ୍ତି ହୁଁ ଭଲ ଡକ୍ଟର୍ ଅଛନ୍ତି ସେ ମ୍ୟାଡ଼ାମ୍ ଭଲ ଦେଖୁଛନ୍ତି ଆଉ ଜଣେ ଜେନ୍ସ୍ ବି ଆସୁଛନ୍ତି ଅରୁଣ ସାମଲ ବୋଲି ଭଲ ଡାକ ଭଲ ଦେଖୁଛନ୍ତି ଆଉ ସ୍କିନ୍ ବି ଭଲ ଲୋକମାନଙ୍କର ଭଲ ଟ୍ରିଟମେଣ୍ଟ୍ କରୁଛୁ ବୋଲି ବହୁତ ଲୋକମାନେ ଆସୁଛନ୍ତି ଦେଖିବା ପାଇଁ ଦୂର ଦୂରରୁ ମେଡ଼ିକାଲ୍ ଦଶଟାରୁ ଗୋଟିଏ ପର୍ଯ୍ୟନ୍ତ ଖୋଲା ରହୁଛି ତା'ପରେ ଗୋଟିଏ ସାଢ଼େ ବାରଟା ଯାଏ ରହୁଛି ତା'ପରେ ବନ୍ଦ ହେଉଛି ତାପରେ ପୁଣି ଦୁଇଟାରୁ ସାଢ଼େ ଦୁଇଟାରୁ କି ତିନିଟାରୁ ଖୋଲା ହେଉଛି ସ୍କିନ୍ରେ ଦଶଟାରୁ ଗୋଟେ ଭିତରେ ଆସୁଛନ୍ତି ହଁ ଟିକେ ଟିକେ ଆସୁଛନ୍ତି ଆଠଟା ଭିତରେ ଆସନ୍ତୁ ବାହାରି ଟିକେଟ୍ ପାଇଯିବେ ନାହିଁ କିଛି ନାହିଁ ଆପଣ ସବୁ ସୁବିଧା ହେଉଛି ବହୁତ ଶୀଘ୍ର ଆସି ଲାଇନ୍ ଲଗାଇବା ଆଗରୁ ପଡ଼ୁଥିଲା ଏବେ ଆଉ ଲାଇନ୍ ଏତେ ଲଗାଇବାକୁ ପଡ଼ୁନି ଆଉ ଆପଣ ଆସିଲେ ଟିକେଟ୍ ପାଇଯିବେ ଫେସ୍ ଫେସ୍ ସର୍ଜରୀ ସବୁ କମ୍ପୁଟର୍ ଫମ୍ପୁଟର ଲାଗି ସବୁ ଅଲଗା ମେ ମେସିନ୍ ଫେସିନ ବହୁ ଡିଜିଟାଲ୍ ମେସିନ୍ ମେସିନ୍ ସବୁ ମେସିନ୍ ଅଲଗା ଅଲଗା ସବୁ ଆସିକି ଲାଗି ସବୁ ଡକ୍ଟର୍ମାନେ ସବୁ ଆଭେଲେବଲ୍ ରହୁଛି ଡାକ ମେଡ଼ିକାଲ୍ରେ ଆଉ ତାପରେ ସ୍କିନ୍ ପାଇଁ ବି ସ୍କିନ୍ ପାଇଁ ବି ସର୍ଜରୀ ଫର୍ଜରୀ ରହୁଛି ଅଧିକା ସେଥିପାଇଁ ତାର ଟ୍ରିଟମେଣ୍ଟ୍ କରାଯାଉଛି ଆଗେ ଆପଣ ଆସନ୍ତୁ ହଁ ଠିକ ଅଛି ଅଜ୍ଞା ଅଜ୍ଞା ଆପଣ ଆସନ୍ତୁ ଆଉ ଆସନ୍ତୁ ଅଛି ରହିଲି ଆପଣ ଆସନ୍ତୁ